ଆମର ଏନ ଫ୍ୟାନ୍ ସୁବିଧା ଅଛି କେନାଲ୍ ସୁବିଧା ଅଛି ବୋରିଙ୍ଗ ଅଛି ଆଉ ଚାଷ ବାସ ରେ ଅସୁବିଧା ନାଇଁ ହଏ ପାନ କେ ଏନ୍ତା ସବୁ କିଛି ଅସୁବିଧା ନାଏ ନ ଆଉ ଚାଷ ହେସି ଆମକୁ ଆମର ଏନ ଜମି ରେ ଆଉ ସବୁ ବର୍ଷ ଦୁଇ ଫିଟ୍ ଚାଷ ହେସି ପାନ ର ଅଭାବ ନାଇଁ ହୁଏ କେନାଲ୍ ପାନ ସବୁବେଲେ ଆଉଛି ଆଉ ଛୁଆ ମାନେ ବି ଅଛି ବାତଲ ପରେ ବି ପୁରା ଇଏ ସବୁ ଆଉ ସମସ୍ତେ ଘର ଘର କେ ଛୁଆ ମାନେ ଖୋଲୁଛନ୍ ଆଉ ସବୁ ଘରର ବି ନଉଛନ ନିଜର ଜମି କେ ଚାଷ ବାସ କରବାର୍ ଲାଗି ଆଉ ଜମି ମାନଙ୍କୁ ପୋଡୁଛନ୍ ଆଉ ସେନୁ ପାନ କାନ ବି ଆଉ ଚାଷ ବାସ ରେ କିଛି ଅସୁବିଧା ନାଇଁ ହୁଏ ପାନ କାନ ର ଆଉ ଯେତେ ଜମି ବାଡ଼ି ଅଛେ ସବକେ ଗୁଟେ ଗୁଟେ ର ସୁବିଧା ଅଛି ଆଉ ସଭିଏ ଚାଷ କରୁଛନ୍ ଭଲ ସେ ପାନ ଆଭେଲେବୁଲ୍ ହଉଛି ସବୁ ଆଡ଼େ ସେଥିଲାଗି ସବୁ ଭଲ ସେ ଚାଷ କରି ପାରୁଛନ୍